ଭାରତୀୟ ଚାକିରି ମାର୍କେଟ୍ କିପରି ଏବଂ ଏହା ସମ୍ମୁଖୀନ ହେଉଥିବା କିଛି ସାମ୍ପ୍ରତିକ ଆହ୍ୱାନ ଏବଂ ସୁଯୋଗ କ'ଣ ଚାକିରି କଲେ ତ ମଣିଷ ସୁଖରେ ହିଁ ରୁହନ୍ତି କିନ୍ତୁ ଚାକିରି କରିବାଟା ଏ ଯୁଗରେ ବହୁତ କଷ୍ଟ ଭଲ ପାଠ ପଢ଼ିଥିଲେ ମଧ୍ୟ ଚାକିରି ଛୁଆମାନେ ପାଉନାହାନ୍ତି ବିଭିନ୍ନ ଯାଗାରେ ଇଣ୍ଟର୍ଭ୍ୟୁ ଦେଉଛନ୍ କେଠି ଲୋକଙ୍କ ଇଏରେ ପଇସା ଦେଇ ବି ଫସି ଯାଉଛନ୍ ଚାକିରି ମିଳୁନି ଯାହାଫଳରେ ଯେତେ ପାଠ ଭଲ ପଢ଼ିଥିଲେ ବି ଚାକିରି ପାଉନାହାନ୍ତି ଯେଠି ଇଣ୍ଟର୍ଭ୍ୟୁ ଦେଉଛନ୍ ସେଠି ସେଇ ସବୁ ଦଲାଲ୍ ପୋଷୁଛନ୍ ଦଲାଲ ଦ୍ୱାରା ସବୁ କମ୍ ମାର୍କ ରଖିଥିଲେ ବି ଛୁଆମାନେ ଭର୍ତି ହେଇ ଯାଉଛନ୍ତି ଭଲ ନମ୍ବର୍ ବାଲା ପାଉନାହାନ୍ତି ତେଣୁ ବହୁତ ହଇରାଣ କେହିଠି ଦଲାଲ୍ ତା'ର୍ ନେଇଯାଉଛି ପଇସା ଏଠି ଚାକିରି କରିଦେବି ସେଠି ଚାକିରି କରିଦେବି କହିକି ଏ ଅଞ୍ଚଳରେ ଆଜ୍ଞା ବହୁତ ସେଗା ଚାଲିଛି କେହି ସାର୍ଟିଫିକେଟ୍ ଜାଲ୍ କରିବି ଲୋକ ଚାକିରି କରୁଛନ୍ତି କିନ୍ତୁ ଭଲ ସାର୍ଟିଫିକେଟ୍ରେ ଭଲ ନମ୍ବର୍ ଥାଇ ବି ହେଉନି ଆଉ ଚାକିରି ତ ସରକାର ଦେଉ ନାହିଁ କେମିତି ଛୁଆମାନେ ଚାକିରି କରିବେ ଆଉ ପାଠ ପଢ଼ିବି ବହୁତ ବେକାର ଚାକିରି ପାଇଁ କିଛି ସୁବିଧା ନାହିଁ ଯେ ଭଲ ମାର୍କରେ ଇଏ କରିକି ଭଲ ଇଏ ମାନେ ଇଏ କରୁଛନ୍ତି ତାଙ୍କୁ ଚାକିରି ଦେବନା ସବୁବେଳେ ଲାଞ୍ଚ ଯୁଗ ଲାଞ୍ଚ ଦେଲେ ଯାଇକି ଚାକିରି ପାଠ ନ ପଢ଼ିଥିଲେ ବି ଲାଞ୍ଚ ଦେଇକି ବି ଜାଲ୍ ସାର୍ଟିଫିକେଟ୍ ବି ଲୋକ ଚାକିରି କରିଛନ୍ତି ଆଜ୍ଞା କିନ୍ତୁ ଭଲ ନମ୍ବର୍ ରଖିକି ଛୁଆମାନେ ନାହିଁ ତେଣୁ ଏ ଅଞ୍ଚଳ ତ ଆଉ ଚାକିରି ନାହିଁ ଚାକିରି କେଠି ଖୋଜିବେ ଏଇ ଦୋକାନ ବଜାର୍ ରା'କେ ଚାକିରି କରୁଛନ୍ ସେଇଗା'କେ ବି ଲୋକ ଚାକିରି ଭାବୁଛନ୍ ସେଠାରେ ପଇସା ଦେଇଥିଲେ ନାହିଁ କିଛି ନାହିଁ ଖଟିବ ପଇସା ନବ ମାସକୁ ଦର୍ମା ସରକାରୀ ଚାକିରି ଆମର ଏ ଅଞ୍ଚଳରେ ନାହିଁ